ସୁସ୍ଥ ପଶୁର କିଛି ଲକ୍ଷଣ ହେଉଛି ବା କେମିତି ଜାଣିବା ପ୍ରଥମେ ଆମେ ଡାକ୍ତରମାନଙ୍କ ପରାମର୍ଶ ନେବା ଯେକୌଣସି ଗାଈ ହେଉ କି ଯେ ଯାହାବି ହେଉ ଆମେ ଡାକ୍ତରଙ୍କ ପରାମର୍ଶ ନେଇକରି ଆଗକୁ ବଢ଼ିବା କାରଣ ସେମାନେ ଜାଣିଛନ୍ତି କେଉଁଟା ଭଲ କେଉଁଟା ଖରାପ ତ ଆମେ ତ ଜାଣିପାରିବାନି ତେଣୁକରି ଆମେ ଡାକ୍ତରଙ୍କ ପରାମର୍ଶ ନେଇ ଆମେ ଯେତେବେଳେ ଗାଈ ଆଣିବା ତ ଆମେ ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେଇ ଜର୍ସି ଗାଈ ହେଉ କି ସିଙ୍ଗିଲ୍ ହେଉ ଯାହା ବି ଭଲ ଯାହା ଯେକୌଣସି ଗାଈ ଭଲ ହେଉ ତ ଆଗେ ଆମ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇକରି ଆମକୁ ଗାଈ କିଣିବାର ଅଛି କାରଣ ସେମାନଙ୍କ ପାଇଁ ହିଁ ଆମେ ଆଗକୁ ବଢ଼ି ପାରିବୁ କି ଆମ ପରିବାର ଚଳିବ ଆମ ପରିବାର ଚଳିବାକୁ ହେଲେ ଆମକୁ ଭଲ ଗାଈଟିଏ ଦରକାର ଆମକୁ ଭଲ ଗାଈଟିଏ ଦରକାର ହେଲେ ତ ଆମକୁ ଡାକ୍ତରଙ୍କ ପରାମର୍ଶ ବି ନବାକୁ ପଡ଼ିବ କାରଣ ତାଙ୍କୁ ହିଁ ସୁସ ତାଙ୍କୁ ସୁସ୍ଥ ରଖିଲେ ତ ଆମେ ବି ତାଙ୍କର ତାଙ୍କର ଗୋଟେ ସୁନ୍ଦର ପରିବେଶ ଗଢ଼ିପାରିବା ବା ତାଙ୍କ ପାଖରୁ ଆମେ ଆମ ନିଜ ପରିବାରକୁ ଚଳାଇପାରିବା